ହ୍ୟାଲୋ ଆପଣ ଅଟୋ ଚାଳକ କହୁଥିଲେ କି ମୁଁ ବେଣୁଆ ବସ୍ତିରୁ ପ୍ରିୟରଞ୍ଜନ ସ୍ୱାଇଁ କହୁଛି ମୋର ଦେହ ଅସୁସ୍ଥ ଥିବାରୁ ମୁଁ ନି ନିମାପଡ଼ା ନିକଟସ୍ତ ନିମାପଡ଼ା ଡାକ୍ତରଖାନାକୁ ଜିବାକୁ ଚାହୁଁଛି ଜେ ଆପଣଙ୍କର ଅଟୋ ଫାଙ୍କା ଅଛି କି କେତେ ସମୟରେ ଆସି ପାରିବେ ତଥାପି ସାତଟାରୁ ଆଠଟା ହେବ ହଉ ଆପଣ ଆସନ୍ତୁ ମୋର ନିହାତି ଯିବାର ଅଛି ଆପଣ ସେହି ସାତଟାରୁ ଆଠଟା ଭିତରେ ପହଞ୍ଚନ୍ତୁ